ଗ୍ୟାସ୍ ସିଲଣ୍ଡର ବୟ ଗ୍ୟାସ୍ ସିଲିଣ୍ଡର ବଏ ଗ୍ୟାସ୍ କେନ୍ତା ହେଲେ ବଢ଼ିଯାଇଛି ବେଶୀ ଦାମ କେନ୍ତା ଆଗରୁ ତ କମ୍ ଥିଲା ଏବେ କେନ୍ତା ବେଶି ବଢ଼ିଯାଇଛେ ହଏ ନାଇଁ ହେନ୍ତା କେନ୍ତା ସେ ତ ଆଗରୁ ଟିକେ କମ୍ ଥିଲା ଏବେ ତ ବହୁତ ବଢ଼ିଯାଇଛି ନା ନାଇଁ ନାଇଁ ଆପଣ ଜାଣିଥିବେ ଆଗରୁ ଏତେ କମ୍ ଥିଲା ଛଅଶହରେ ଏବେ ବାରଶହ ହେଇଗଲାନ ହେନ୍ତା ତୁ ଆମେ ଗରିବ ଲୋକ ଆମେ ଭରିକି ରାନ୍ଧି ପାରବୁ କେଁ ନାଇଁ ନାଇଁ ହେନ୍ତା ନାଇଁ ହୁଏ ଆପଣ ଟିକେ ଦେଖୁନୁ କମ୍ କରୁନ୍ ଆଉ ହେନ୍ତା ଯଦି ହେବା ବୋଲେ କେନ୍ତା କରି ଆମେ ଆଣିପାରମୁ ଆପଣ କ'ଣ କିଛି ଆପଣ କାହିଁକି ରେଟ୍ କରିବେ କହନ୍ତୁ ଆଉ ନାହିଁ ହେନ୍ତା ତ ନାଇଁ ହୁଏ ବହୁତ ଦାମ୍ ହେଇଯାଉଛି ନା ଏଥିର୍ଲାଗି କମ୍ କରୁନ୍ ବାରଶହ ହେଇଗଲାନ ବୋଇଲେ ଆମେ ତ ବହି ଭରିକି ରାନ୍ଧି ବି ପାରେନା ସେଥିର୍ଲାଗି କମ୍ କେନ୍ତା କରିବେ ଯେ ଆପଣ ଟିକେ ଚେଷ୍ଟା କରୁନ୍ ସେନ୍ତା କେନ୍ତା ହେବା ଆପଣ ବୁଝ୍ବେ ବୋଇଲେ ଆପଣ ଟିକେ ଦେଖୁନ ଚେଷ୍ଟା କରିକି କେନ୍ତା କରି କମ୍ ଦାମ ଯେ ଆମେ ଆଣିପାରମୁ ଯେ ବାର ବାର ସମୟ ନମୁ ଯେ ଆଣିପାରମୁ ନାଇଁ ନାଇଁ ଆପଣ ବି ଫୁଲ ଆମେ କେନ୍ତା ପୁଣି କରବୁ ଏତେ ଟଙ୍କା ଆଜ୍ଞା ହଁ ଟିକେ ଦେଖିବେ ମୁଁ ଯେ ବାକି ଆପଣ କ'ଣ କଥା ଆପଣ ତ ବହୁତ ଦାମ୍ ବୋଲୁଛ ନା ବୋଇଲେ ହେଥିର୍ ଲାଗି ଟିକେ କମ୍ ରେଟ୍ ପଡ଼ଛେ ବୋଲେ ବହୁତ ଭଲ ହେତା ଆପଣଙ୍କ ନା ସବୁ ରହିଲା ଗ୍ୟାସ୍ ଦେବା ଲଗାଲେ ବି ଆପଣ ବେଶୀ ଦାମ କରିଦଉଛନ୍ ଆପଣ ଟିକେ କମ୍ ଦାମ କରୁନ ଛଅଟା ବାରଟା କରିଦେଲେ ନ ଦେଖିବେ ଚେଷ୍ଟା କରିବେ ଆଉ ଛଅ ଛଅଶହ ଦେଲେ ବାରଶହ ଆପଣ କରିଦେଲେନ ହେନ୍ତା ତା ତ ନାଇଁ ହୁଏ ଗୋଟେ ଗରିବ ଗୋଟେ ଗରିବେ ରାନ୍ଧି ପାରବା କେଁ ହଉ ଠିକ୍ ଅଛି ରଖୁଛେଁ